ହଁ ଗ୍ରାମାଞ୍ଚଳରେ ସ୍ଥାନୀୟ କୃଷିଶିଳ୍ପକୁ ସମର୍ଥନ କରିବା ପାଇଁ ସ୍ଥାପିତ ହୋଇଥିବା ବ୍ୟବସାୟ ବିଷୟରେ କହିପାରିବି କୃଷି ଯୋଗାଣ ଷ୍ଟୋର ପଶୁ ସମ୍ପଦ ଯୋଗାଣ ଷ୍ଟୋର କୃଷକ ବଜାର କୃଷି ପର୍ଯ୍ୟଟନ କାର୍ଯ୍ୟ କୃଷି ଠିକା ସେବା ଏହିପରିକି କୃଷକମାନେ ଯେଉଁ ଅମଳ କରନ୍ତି ତା'ର ଷ୍ଟୋରରେ ରଖନ୍ତି ଷ୍ଟୋରରୁ ନେଇ ବିକ୍ରି କରି ଭଲ ଅର୍ଥ ଦୁଇ ପଇସା ବାହାର କରନ୍ତି ଆଉ ଷ୍ଟୋରରୁ ମଧ୍ୟ ପଶୁଦାନା ସାର ଏପରିକି ବହୁତ କିଛି ଜିନିଷ ସେମାନେ ସେଠୁ ଖରିଦି କରିକି ଆଣି ଚାଷ ବି ମଧ୍ୟ କରନ୍ତି ଏହିପରି ଆମର କୃଷକ ଭାଇମାନେ ଆଗେଇ ଚାଲନ୍ତି